ହଁ ହ୍ୟାଲୋ ହଁ ମ୍ୟାମ୍ ଆଉ ପରିବା ରେଟ୍ କେତେ ଅଛି କି ଏ ଭେଣ୍ଡି

ଓ ହଉ ଆଉ ଟୋମାଟୋ ଓ ହ କେଉଁ ଗୋଟେ ଦୋକାନ ଖୋଲିବାର ଅଛି ତ ହଁ ହଁ ଗୋଟେ ପନିପରିବା ଦୋକାନ ଖୋଲିବାର ଅଛି ତ ଶୀତଦିନେ କେଉଁ ପରିବାଟା ଭଲ ସେଲ୍ ହବ

ହଁ ହଁ

ହଉ ହଁ ଠିକ୍ ଅଛି ନାଇଁ ଦୋକାନ ଖୋଲିବାର ଅଛି ତ ହଁ ହଁ ସେଇଥିପାଇଁ ପଚାରୁଥିଲି କେଉଁଟା କେତେ ରେଟ୍ ଅଛି

ଆଉ ଖୋଲିଲେ ସେଲ୍ ହବ ତ ହ ହଁ ହଁ ହଁ

ହଁ ହଁ

ଦୋକାନ ଆର ମାସରେ ଷ୍ଟାର୍ଟ କରିବି ବୋଲି ଭାବୁଛି ହଁ ହଁ ଏଇ ଷ୍ଟାର୍ଟ କରିବା ହଁ ଆଉ ଆଉ ଖରାଦିନେ କ'ଣ କ'ଣ ହବ ହଁ

ହଁ ହଁ